ଆମେ ଓଡ଼ିଆବାସୀ ଆମେ ସବୁବେଳେ ଓଡ଼ିଆ ନିୟୁଜ ହିଁ ଦେଖୁ ସମ୍ବାଦ ମାନେ ସବୁଠାରୁ ଆମ ଘରେ ସମ୍ବାଦ ହିଁ ବହୁତ ଦେଖନ୍ତି ଆମେ ଦେଖିବୁ ଖାଲି ଓଡ଼ିଆ ଦେଖିବୁ ଖାଲି ଓଡ଼ିଆ ହିଁ ଆମେ ଦେଖୁ ଆଉ ହିନ୍ଦୀ ହିଁ ହିନ୍ଦୀ କେବେ କେବେ ଆମେ ଦେଖିବୁ କିନ୍ତୁ ଓଡ଼ିଆ ବହୁତ ଆମ ଦେଖୁ କାହିଁକିନା ଆମେ ଓଡ଼ିଆବାସୀ ଆମେ ଓଡ଼ିଆ ଦେଖିବୁନି ତ ଆଉ କ'ଣ ଦେଖିବୁ ଓଡ଼ିଆ ଦେଖିଲେ ବହୁତ ବହୁତ କଥା ଆମେ ଜାଣି ପାରୁଛୁ ନିୟୁଜ ରୁ ଦେଖନ୍ତୁ କେତେ କ'ଣ ନିୟୁଜ ମାନେ ଏବେ କ'ଣ ହବ କ'ଣ ନ ହବ ସେଇଟା ଆମେ ସବୁ ଜାଣିପାରୁଛୁ ତେଣୁ ଆମେ ଓଡ଼ିଆ ଦେଖିବା ଉଚିତ ମୁଁ ସବୁବେଳେ ଓଡ଼ିଆ ଦେଖେ ଆମ ଘର ବାସି ବି ଓଡ଼ିଆ ନିୟୁଜ ଦେଖନ୍ତି ଆଉ ବହୁତ ଭଲ ବି ପାଆନ୍ତି ଆଉ ହିନ୍ଦୀ ଦେଖୁ କିନ୍ତୁ କେବେ କେବେ ହିନ୍ଦୀ ଆମ ଦେଖୁ ଉଁ କେବେ କେବେ ଦେଖୁ ହିନ୍ଦୁ ହିନ୍ଦୀ ଦେଖୁ ଆଉ ଆମେ ଓଡ଼ିଆ ହିଁ ବହୁତ ନିୟୁଜ ଦେଖୁ ଆଉ ଭଲ ଲାଗେ ଆମକୁ ଖାସ କରି ଚେନେଲ ର ନାମ କ'ଣ ମୁଁ ତ ଜାଣନି ବାକି ସେ ଚେନେଲ ଆମେ ବହୁତ ଦେଖୁ ଆମ ଫେବ୍ରେଟ ଚେନେଲ ସେଇଟା ମୋ ଜେଜେ ବାପା ଜେଜେ ମାଁ ମୋ ବାପା ମାଁ ବଡ଼ ବାପା ବଡ଼ ମାଁ ସମସ୍ତେ ସେଇଟାଅକା ଦେଖନ୍ତି ଆମ ଘର ଫେମଲି ସେଇଟା ହିଁ ଦେଖୁ ସେଇଟା ଆମକୁ ବହୁତ ଭଲ ଲାଗେ ଆମେ

ମୋବାଇଲ ରେ ଏମିତି ମୋବାଇଲ ତ ଅଛି ଚାରି ପାଞ୍ଚଟା ମୋବାଇଲ ଆମ ଘରେ ଅଛି ଆମେ ଦେଖୁ ମାନେ ଆମେ ସବୁ ଫ୍ୟାମଲି ର ଅଛି ଚାର ପାଞ୍ଚ ଟା ମୋବାଇଲ ଆ ଦେଖୁ ସମ୍ବାଦ ଓ ଆମେ ନିୟୁଜ ଦେଖୁ ଆମଟି ସମ୍ବାଦ ମାନେ ନିୟୁଜ ପେପର ବି ଆମେ ଦେଖୁ ନିୟୁଜ ପେପର ପଢ଼ୁ ନିୟୁଜ ଦେଖୁ ଆମର ଟି ଟି ଭି ଅଛି ବୋଲି ଆମେ ନିୟୁଜ ଦେଖୁ